ଆମ ପାଖରେ ବର୍ତ୍ତମାନ ଦୁଇଟି ଗାଈ ଅଛନ୍ତି ସେ ଗାଈ ଆମେ ବାହାରୁ କିଣି ଆଣି ଆମେ ତାଙ୍କୁ ରଖିଥାଉ ଏବଂ କ୍ଷୀର ବିକ୍ରି କରି ଆମର ମନ୍ଥଲି ସେ ଆମକୁ ପାଞ୍ଚ ହଜାର ଟଙ୍କା ଦେଇପାରୁଛନ୍ତି ଯାହାଫଳରେ କି ଆମ ପରିବାର ବଞ୍ଚିପାରୁଛନ୍ତି ଆଉ ଅନେକ ଛେଳି ମେଣ୍ଢା ଆକୁ ବିକ୍ରି କରି ଆମେ ଚଳିପାରୁ ଦ୍ୱିତୀୟତଃ ମେଣ୍ଢାର ଗୋଟିଏ ଛୁଆ ନୁହଁ ଏକାଥର ଦୁଇଟି ଚାରୋଟି ଛୁଆ ହଅନ୍ତି ଛେଳିର ଦୁଇଟି ଚାରି ଛୁଆ ହଅନ୍ତି ସେ ଫଳରେ ଆମ ପରିବାର ବଞ୍ଚି ରହିଥାଏ